ଖୋଲା ପାଣିରେ ପହଁରିବା ବେଳେ ଆମର କେତେକ ସାବଧାନତା ଅବଲମ୍ବନ କରିବା କଥା ପ୍ରଥମେ ଆମେ ପାଣିର ଗଭିରତା ଉପରେ ଦୃଷ୍ଟି ରଖିବା ଆମେ ନିଜକୁ କେମିତି ସୁରକ୍ଷିତ ରଖିବା ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରିପାରିବା ଜେମିତି ଲାଇଭ୍ ଜାକେଟ୍ ଟ୍ୟୁବ ସାହାଯ୍ୟରେ ଆମେ ପହଁରି ପାରିବା ଯେଉଁଠାରେ ପାଣିର ତିବ୍ରତା ବେଶି ଥାଏ ଆମକୁ ସତର୍କତାର ସହିତ ପହଁରିବାକୁ ପଡ଼ିବ ଆମେ ଭଉଁରି ଖେଳୁଥିବା ସ୍ଥାନକୁ ଯିବା ନାହିଁ ଜଳ ପ୍ରବାହ ହେଉଥିବା ସ୍ଥାନ ବିପଦ ଜନକ ହୋଇଥାଏ ସେଥିପ୍ରତି ଆମେ ଯଥେଷ୍ଟ ଯତ୍ନମାନ ହେବା ପାଣିରେ ଯେତେବେଳେ ପହଁରିବା ଆମେ ନିଜକୁ ସୁରକ୍ଷିତ ରଖିବାପାଇଁ ଲାଇଭ୍ ଜାକେଟ୍ ଟ୍ୟୁବ ସାହାଜ୍ୟରେ ପହଁରିବା ଆବଶ୍ୟକ ଅଛି